ହଁ ସାର୍ ସାର୍ ଚାଳିଶ ଟଙ୍କା ଲେଖା ଅଛି ସାର୍ ହଁ ସାର୍ ହଁ ହଁ ନୂଆପଡ଼ାରୁ କହୁଛି ନୂଆପଡ଼ାରୁ ହେଟେ ତ ସାର୍ କହିଲିକି ସ୍କୋୟାର ଫୁଟ୍ ହିସାବ ହେଲେ ଚାଲିଶ ନେଉଛୁ ହଉ ଯଦି ବେଶୀ ଲଗା ଲୁଗି କରିବେ ବୋଲେ ସେମିତି କମ ବେଶୀ କରି ଲଗେଇ ଦେବା

ହଁ ଆମେ ତ ଚାଳିଶ ନେଉଛୁ ଆପଣ ନାଇଁ କହିବେ କିି ଫେର୍ ପଇଁତିରିଶ ପଇଁତିରିଶ ତ ଦେଲେ ବି ଚଳିବ କିଛି ନାଇଁ ସାର୍ ହଁ ହଁ ଠିକ୍ ଯେ ଆପଣ କିରାନା ଷ୍ଟୋରରେ ଆପଣ ଲଗାଇବେ କି ଓ ଆପଣଙ୍କ କିରାନା ଷ୍ଟୋରରେ ଲଗାଇବେ ହଁ ସାର୍ ଆମେ ତ ପାଖାପାଖି ହେଇ ସାଇଟ୍ର ସବୁ ବି ଆମେ କଣ୍ଟାକ୍ଟ ନେଉଛୁ ଲଗା ଲୁଗି ତ ତ କିରାନା ଷ୍ଟୋରରେ ହଁ କମ୍ ବେଶି କରିବେ ନା ସାର୍ ସେମିତି ଆଉ ଦେବେ ବାକି ଆମେ ପ୍ରାୟ ଚାଳିଶ ଟଙ୍କା ନେଉଛୁ ଆଖେ ପାାଖେ ବି ଲଗେଇଛନ୍ତି ଯେ ଯିଏ ପଛରେ ଦେଖିବେ ହଁ ହେ ସାଇଡ୍ ଆମର ପିଲାମାନେ ବି ଅଛନ୍ତି ଲଗା ଲଗି କରୁଛନ୍ତି ହଉ ଠିକ ଅଛି ସାର୍ କଲ୍ କରିବି ଓ କେ ସାର୍